ଆମ ଅଞ୍ଚଳରେ ପାରମ୍ପାରିକ ଖେଳ ଗୁଡ଼ି ଖେଳ ହେଉଛି କବାଡ଼ି ଏହି ଖେଳ ପ୍ରତି ବର୍ଷ ରଜ ଏବଂ ଅଷ୍ଟମୀରେ ଆମ ଗ୍ରାମରେ ଖେଳା ଯାଏ ଖେଳ ଦ୍ଵାରା ଆମ ଶରୀରରେ ବହୁତ ପରିବର୍ତ୍ତନ ହୋଇଥାଏ ମାନସିକ ସୁସ୍ଥତା ମଧ୍ୟ ରହିଥାଏ ଏହି ଖେଳ ଦ୍ଵାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ କମିଥାଏ ପ୍ରତି ବର୍ଷ ରଜ ଏବଂ ଅଷ୍ଟମୀରେ ଆମ ଗ୍ରାମରେ କବାଡ଼ି ପ୍ରତିଯୋଗିତା ହୁଏ ଅନ୍ୟ ଗ୍ରାମରୁ ମଧ୍ୟ ପିଲାମାନେ ଆମ ଗ୍ରାମକୁ ଖେଳିବାକୁ ଆସନ୍ତି ଏଇ ପ୍ରତିଯୋଗିତାରେ ଯେଉଁମାନେ ବିଜୟୀ ହୁଅନ୍ତି ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ ଏହି ଖେଳ ଦ୍ଵାରା ଆମ ଗ୍ରାମ ଗ୍ରାମ ମଧ୍ୟରେ ଭାଇଚାରାର ବହୁତ ପ୍ରମୁ ବଢ଼ି ଚାଲିଛି ଏବଂ ସମସ୍ତେ ସମସ୍ତଙ୍କର କଥାକୁ ଭାବନାକୁ ସେୟାର ମଧ୍ୟ କରିପାରୁଛନ୍ତି ଯାହାଦ୍ଵାରା ଆମ ମଧ୍ୟରେ ଗ୍ରାମ ମଧ୍ୟରେ ବହୁତ କିଛି ଭାଇଚାରା ଗଢ଼ି ଚାଲିଛି